ଏବେ ଜଦି ଆମେ ଦେଖିବା କୃଷିରୁ ପାଖାପାଖି ପଚାଶ ଭାଗ ଲୋକ ତାଙ୍କର ଜୀବିକା ଅର୍ଜନ କରିଥାନ୍ତି ତେଣୁ ଏଇ ଯୋଉ ପଚାଶ ଭାଗ ଲୋକ ସେମାନେ ସରକାରଙ୍କ ଠାରୁ ମିଳୁଥିବା ସାହାଯ୍ୟ ସହାୟତାକୁ ନେଇ କୃଷି କାମକୁ ଆଗେଇ ରଖନ୍ତି ତେଣୁ ଏଠାରେ କୃଷକମାନେ ମଧ୍ୟ ସରକାରଙ୍କ ଠାରୁ ମିଳୁଥିବା ସହାୟତା ଆଉ ଋଣ ବିଷୟରେ ଜାଣିବା ଆବଶ୍ୟକ ଆମେ ଯଦି ଦେଖିବା ପ୍ରଥମରେ ଜମିର ଉନ୍ନତିକରଣ ପାଇଁ ସରକାରଙ୍କର ସହାୟତା ରହିଛି ଆଉ ବିଭିନ୍ନ ପ୍ରକାର ଫସଲ କରିବା ପାଇଁ ସାର ପିଡ଼ିଆ ଔଷଧ ଏବଂ କୀଟମାନଙ୍କ ଦାଉରୁ ବଞ୍ଚିବାପାଇଁ ମଧ୍ୟ ବିଭିନ୍ନ ପ୍ରକାର ଔଷଧ ମଧ୍ୟ ସରକାରଙ୍କ ଠାରୁ ମିଳେ ଆଉ ସେଥିପାଇଁ ହାଇବ୍ରିଡ଼ ବିହନ ମଧ୍ୟ କୃଷକମାନଙ୍କୁ ଦିଅଯାଉଛି ଆଉ ତା'ଛଡ଼ା କୃଷି କାର୍ଯ୍ୟକୁ ଚଳାଇରଖିବା ପାଇଁ ଋଣ ମଧ୍ୟ କୃଷକମାନଙ୍କୁ ଦିଆଯାଉଛି ଯୋଉଟାକି କମ୍ ସୁଧରେ ସେମାନଙ୍କୁ ଦିଆଯାଉଛି ଆଉ ଏହା ଛଡ଼ା ଜମିକୁ ଜଳ ଯୋଗାଣ କରିବା ପାଇଁ ମଧ୍ୟ ବିଭିନ୍ନ ସହାୟତା ଦିଆଯାଉଛି ଯଥା ଯେମିତିକି ପମ୍ପ ଖୋଳିବା ପାଇଁ ଛାଡ଼ରେ ସେମାନଙ୍କୁ ଋଣ ଦିଆଯାଉଛି ଏବଂ ଟଙ୍କାର ଜମି ର ଉନ୍ନତିକରଣ କରିବା ପାଇଁ ଏବଂ ଧାନ ଜମିରେ ଧାନ କେମିତି ରହିବ ଯନ୍ତ୍ର ଲଗେଇ ସେଥିପାଇଁ ମଧ୍ୟ ଛାଡ଼ରେ ସେ ଯନ୍ତ୍ର ମିଳୁଛି ଏବଂ ଅନ୍ୟାନ୍ୟ କୃଷି ଯନ୍ତ୍ରପାତି ମଧ୍ୟ ଅଁ ବିଭିନ୍ନ ପ୍ରକାର ସବ୍ସିଡ଼୍ରେ ବା ଛାଡ଼ରେ ସେମାନଙ୍କୁ ମିଳୁଛି ତେଣୁ ଏଇସବୁ ଜିନିଷ କୃଷକମାନଙ୍କ ପାଖରେ ପହଞ୍ଚିବା ଆବଶ୍ୟକ ଆଉ ଏଥିପାଇଁ ଆମେ ସରକାରଙ୍କର ବିଭିନ୍ନ ପ୍ରକାର ଯୋଉ ଲୋକ ଆସୁଛନ୍ତି ଗ୍ରାମାଞ୍ଚଳକୁ ସେମାନେ କୃଷକମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ଏଇ ସବୁ ଯନ୍ତ୍ରପାତି ଦେଲେ ସେମାନେ କୃଷିରେ ଆଗେଇଯିବେ